ବର୍ତ୍ତମାନ ମୟୂରଭଞ୍ଜର ରାଜନୀତି ଏବଂ ରାଜ ରାଜନୈତିକ ବିଷୟରେ କହିବାକୁ ଗଲେ ଅନେକ କିଛି ବର୍ତ୍ତମାନ ଯୋଉ ରାଜନୈତିକ ଦଳ ଏବଂ ନେତାମାନେ ଯେଉଁ ପ୍ରକାର ଆଭିମୁଖ୍ୟ ତାଙ୍କର ଲକ୍ଷ ଲକ୍ଷ୍ୟ କରାଯାଏ ମୁଁ କହିବି ସେମାନେ ନିଜର ସ୍ୱାର୍ଥ ପ୍ରତି ଅଧିକ ଧ୍ୟାନ ଦେଇ ଦେଉଛନ୍ତି

ବହୁତ ଥର ବହୁତ ଦିନରୁ ଦେଖିଆସିଛି ଗୋଟିଏ ଦଳରେ ଥାଇ ଅନ୍ୟ ଦଳକୁ ସେଠି ଯଦି ତାଙ୍କର କିଛି ଫାଇଦା ନହେଲା ତାହେଲେ ଅନ୍ୟ ହଠାତ୍ କରି ଅନ୍ୟ ଦଳକୁ ଲମ୍ପ ମାରିଦେଇ ଦିଅନ୍ତି ଯାହାକି ସେମାନେ ରାଜନୀତିକୁ ଗୋଟିଏ ବ୍ୟବସାୟ ଆକାରରେ ବାଛି ନେଇଛନ୍ତି ନିଜର ସ୍ୱାର୍ଥକୁ ଦେଖୁଛନ୍ତି ଲୋକର ଲୋକ କୌଣସି ଉପକାର ପାଇଁ ସେମାନେ ରାଜନୀତି କରିନଥାନ୍ତି କିନ୍ତୁ କେତେକ ବ୍ୟକ୍ତି ମଧ୍ୟ ଅଛନ୍ତି ସେମାନେ ଯାହାକି ଲୋକପ୍ରତି ତାଙ୍କର ସେବା କରିବାର ଗୋଟେ ମନୋବଳ ହେଇଥାଏ ମନୋବଳ ଆସିଥାଏ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଏଠି ବହୁତ ପ୍ରକାର ମାନେ ଯୋଉ କରପ୍ସନ୍ ଚାଲିଛି ମାନେ କରପ୍ସନ୍ଟା ଅଧିକା ପ୍ରଶାସନିକ କ୍ଷେତ୍ରରେ ଦେଖାଯାଉଛି ଏହାକି ମୟୂରଭଞ୍ଜର ଆଦିବାସୀଙ୍କର ସରଳତାକୁ ଦେଖି ସେମାନେ ବହୁତ ଲୁଣ୍ଠନ କରିଚାଲିଛନ୍ତି ସରକାର ସରକାରୀ ଜିନିଷ ଗୁଡ଼ିକୁ ତେଣୁ ମୁଁ କହିବା ର ଅର୍ଥାତ୍ ଯୋଉ ରାଜନୈତିକ ଏବଂ ପ୍ରଶାସନିକ ସମସ୍ତେ ଏକମନା ଏକତ୍ରିତ ହେଲେ ଯାଇକି ଗୋଟେ ଭଲ ଜିଲ୍ଲା ଗଢ଼ି ଉଠିଥା ଗଢ଼ି ଉଠିପାରିବ ଏବଂ ଉନ୍ନତି ମଧ୍ୟ କରିପାରିବ ଏଣୁ ପ୍ରତ୍ୟେକ ରାଜନୈତିକ ନେତାମାନଙ୍କୁ ମୁଁ କହିବି ଏବଂ ପ୍ରଶାସନ ପ୍ରତ୍ୟେକ ବିଭାଗର ପ୍ରଶାସନ ମାନଙ୍କୁ ମଧ୍ୟ କହି ରଖୁଛି ଆପଣମାନେ ଯୋଉ କାମ ପାଇଁ ନିର୍ବାଚିତ ହେଇଛନ୍ତି ଯୋଉ କାମ ପାଇଁ ଗାଦିରେ ଅଳଙ୍କୃତ ହୋଇଛନ୍ତି ସେଇ କାମକୁ ସୁଚାରୁ ରୂପେ ତୁଲାନ୍ତୁ ଜନ ସାଧାରଣଙ୍କ ପାଇଁ କାମ କରନ୍ତୁ ଏବଂ ନିଜର ପ୍ରାପ୍ୟ ମଧ୍ୟ ପାଆନ୍ତୁ